ହ୍ୟାଲୋ ଡ୍ରାଇଭର ଭାଇ କହୁଥିଲେ କି ମୁଁ ମମତା କହୁଥିଲି ହଁ ସେ ଗୁଡ଼ୁରିସାହିରୁ ମନେ ହେଉନି କି ଭାଇ ମୁଁ ଯେଉଁ କାଲି ଫୋନ୍ କରିଥିଲି ହଁ ହଁ ତୁମକୁ ଯେଉଁ ବସଷ୍ଟାଣ୍ଡ ଆସିକି ମୋତେ ଗାଁକୁ ନେଇକି ଛାଡ଼ିବ ବୋଲି ଯେଉଁ କହିନଥିଲି କି ହଁ ମୁଁ ସେହି ମମତା କହୁଥିଲି ଆଉ ଭାଇ ଆସନି ତୁମେ କାହିଁକି ନା ବସଷ୍ଟାଣ୍ଡ ଆସନି କାହିଁକିନା ମୋତେ ଦିଦିଙ୍କ ଘରକୁ ଯିବାକୁ ପଡ଼ିଲା ଦିଦି ବାରମ୍ବାର ଫୋନ୍ କଲେ କ'ଣ ପ୍ରବ୍ଲେମ ହୋଇଛି କହିକି ତ ତାଙ୍କ ଶ୍ୱଶୁରର ମରଣ ହୋଇଛି ସେଇଥିପାଇଁ ହେଉ ଭାଇ ମୁଁ ତୁମକୁ କାଲି କହିଥିଲି ନା ତୁମେ ବହୁତ ବିଜାର ହେଉଥିବ ଅଭି ହଁ ହେଉ ଭାଇ ତୁମେ ଯେମିତି ବି ହେଲେ ଆସିବ ଏ ଯେଉଁ ଭାଇ ବାଲିଗୁଡ଼ା ନୁହଁ କି ହଁ ହଁ ସେହି ବାଲିଗୁଡ଼ାକୁ ଆସିବ ସେଇଠି ଦିଦିଙ୍କ ଘର ନା

ବସଷ୍ଟାଣ୍ଡରୁ ତ ମୁଁ ବାଧ୍ୟ ହୋଇକି ଆଉଥରେ ବାଲିଗୁଡ଼ା ଯିବାକୁ ପଡ଼ିଲା ତ ଭାଇ ତୁମେ ସେଇଠିକୁ ଯେମିତି ବି ଆସିବ ହଁ ନହେଲେ ଭାଇ ମୁଁ ହଇରାଣ ହୋଇଯିବି ନା ମୁଁ କେମିତି ଯିବି ନଚେତ ପ୍ଲିଜ ଭାଇ ତୁମେ ଯେମିତି ବି ଆସିବ ହେଲା